ଆମ ଏହି ଅଞ୍ଚଳରେ ରନ୍ଧା ଯାଉଥିବା ପାରମ୍ପରିକ ଖାଦ୍ୟ ଯଥା ଭାତ ରୁଟି ଡାଲି ତରକାରୀ ଭଜା ସନ୍ତୁଳା ବିରିୟାନି ଛତୁ ତରକାରୀ ପନିର ତରକାରୀ ମାଛ ତରକାରୀ ଚିକେନ ତରକାରୀ ଚିକେନ ପକୋଡ଼ା ମଟନ ତରକାରୀ କୋବି ପକୋଡ଼ା ପିଠା କାକରା ପିଠା ଏଣ୍ଡୁରି ପିଠା ମଣ୍ଡା ପିଠା ଆରିସା ପିଠା ଚକୁଳି ପିଠା ବରା ପିଆଜି ସିଙ୍ଗଡ଼ା ରୋଲ ଇତ୍ୟାଦି ଇତ୍ୟାଦି